ଆମ ଆମ ଗ୍ରାମରେ ଅଧିକାଂଶ ସ୍ତ୍ରୀ ଲୋକ ଓ ଝିଅ ମାନେ ସବୁବେଳେ ରୋଷେଇ କାର୍ଯ୍ୟରେ ଲିପ୍ତ ରହିଥାନ୍ତି ମୁଁ ଛୋଟ ବେଳୁ ସ୍ୱାଦିଷ୍ଟ ଖାଇବାକୁ ସ୍ୱାଦିଷ୍ଟ ଖାଇବା ପସନ୍ଦ କରେ ସେଥିପାଇଁ ମୁଁ ସବୁବେଳେ ମୋତେ ସ୍ୱାଦିଷ୍ଟ ଖାଇବା ପାଇଁ ଭଲ ଲାଗେ ମୋତେ ମୋ'ର ମା' ସବୁବେଳେ ସ୍ୱାଦିଷ୍ଟ ଖାଇବା କେମିତି ତିଆରି କରାଯାଏ ସେ ଶିଖେଇ ଦିଅନ୍ତି ମୋ' ମୋ' ସାଙ୍ଗସାଥି ମାନେ ମିଳିମିଶି ଆମେ ସବୁବେଳେ ରୋଷେଇ କରିକି ଖାଉ ଆଉ ମୋର ମୋ' ମା' ମତେ କେମିତି କେଉଁ ରୋଷେଇ ହବ କେତେ ପ୍ରକାର ରୋଷେଇ ସବୁ ପ୍ରକାର ରୋଷେଇ ମୋତେ ଶିଖେଇଥାନ୍ତି ଓ ମୋତେ ସ୍ୱାଦିଷ୍ଟ ଖାଇବା ତିଆରି କରିକି ସମସ୍ତଙ୍କୁ ଖୁଆଇବା ପାଇଁ ପସନ୍ଦ ଲାଗେ